ଆମ ଓଡ଼ିଆ ଭାଷା ସର୍ବୋଚ୍ଚ ଭାବେ ପ୍ରାଥମିକତା ପାଇଛି ଆମ ଭାରତରେ ଓଡ଼ିଆଭାଷା ଦ୍ୱାରା ଆମେ ଦୁନିଆରେ ବହୁତି କିଛି କରିପାରିବୁ ଯାହାକି ଆମ ଓଡ଼ିଆ ଭାଷା ପ୍ରତିନିଧିତ୍ୱ ଆମର ସଂସ୍କୃତି ଆମର କଳା ଆମର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସେସବୁ ଆମ ଓଡ଼ିଆ ଭାଷା ଦ୍ୱାରା ହିଁ ପରିଚାଳିତ ହୁଏ ଓଡ଼ିଆ ଭାଷା ଆମର ସାହିତ୍ୟ ସଂସ୍କୃତି ଆଭିଧାନିକ ସବୁକିଛି ଆମ ଓଡ଼ିଆ ଭାଷା ଓଡ଼ିଆ ଭାଷାର ସବୁଠୁ ବଡ଼ ସ୍ୱତନ୍ତ୍ର ଗଣମାଧ୍ୟମ ହେଉଛି ଗଣମାଧ୍ୟମ ମାନଙ୍କ ମଧ୍ୟରେ ଲୋକମାନଙ୍କ ପ୍ରାଧାନ୍ୟ ଦିଆଯାଉଛି ଓଡ଼ିଆ ଭାଷା ସର୍ବୋଚ୍ଚ ଭାବରେ ପରିଣତ ହୋଇଛି କାରଣ ଓଡ଼ିଆଭାଷାରେ ଆମର ଶିକ୍ଷା ସବୁବେଳ ପାଇଁ ଉଚ୍ଚ ରହିଥାଏ ଆମ ଆମେ ଯେଉଁଠି ବି ଯାହା ବି କହିଥାଉ ଓଡ଼ିଆ ଭାଷାରେ ହିଁ କହିଥାଉ କାରଣ ଆମ ଓଡ଼ିଆ ଭାଷା ଆମ ଭାରତର ସର୍ବଶ୍ରେଷ୍ଠ ଭାଷା ଆମେ ଆମମାନଙ୍କର ଜୀବନର ଲକ୍ଷ୍ୟପଥ ହେଉ ବା ଯାହା ବି ହେଉ ଯଦି ଆମେ ଓଡ଼ିଆରେ କଥା ହେଉ ସମସ୍ତେ ଖୁସି ହେଇଯାଆନ୍ତି କି ଆମେ ଓଡ଼ିଆ ଭାଷା ଓଡ଼ିଆ ଦୁନିଆରେ ଓଡ଼ିଆ ଭାଷାର ବହୁତ ଭଲ ସଂସ୍କୃତି ମିଳିଛି ଯାହାକି ଆମକୁ ଆଗେଇ ନେବାପାଇଁ ଏକ ସ୍ୱତନ୍ତ୍ର ଭାଷା ହେଇଛି ଛୋଟଛୋଟ ପଦକ୍ଷେପ ଛୋଟଛୋଟ କଥା ମୋ ଓଡ଼ିଆ ଭାଷାରେ ଛୋଟ ଛୋଟ କଥା ଆମେ ଯେତେବେଳେ କହିଦେଉ ବହୁତ ଖୁସି ହେଇଯାଆନ୍ତି ଓଡ଼ିଆ ଭାଷା ଆମେ ଓଡ଼ିଆ ଆମେ ସବୁଠୁ ଭଲ ଆମେ ସବୁଠୁ ବଢ଼ିଆ ଓଡ଼ିଆ ଭାଷାର ପ୍ରତ୍ୟେକ ସଂସ୍କୃତି ଆମର ଯେମିତିକି ଆମ ଓଡ଼ିଆ ଭାଷାରେ ଆମର ଅଛି ଆମର ତତ୍ସମ ତତ୍ଭବ ଦେଶଜ୍ ବୈଦେଶିକ ମାନେ ଦୁନିଆରେ ଦେଶ ସବୁଠି ଓଡ଼ିଆ ଭାଷା ପ୍ରଚଳିତ ଛୋଟ ଛୋଟ କଥା ଛୋଟ ଛୋଟ ବ୍ୟବସ୍ଥା ଆମକୁ ବହୁତ ଆଗକୁ ନେଇଛି ସେଥିପାଇଁ ତ ଓଡ଼ିଆ ଭାଷା ଓଡ଼ିଆ ଭାଷା ଗଣମାଧ୍ୟମରେ ଏକ ଶ୍ରେଷ୍ଠ ଭାଷା ଶିକ୍ଷା ପାଇଁ ବ୍ୟବସ୍ଥାରେ ଓଡ଼ିଆ ବାବା ଓଡ଼ିଆ ଭାଷା ଯଥେଷ୍ଟ ପ୍ରତିନିଧିତ୍ଵ କରୁଛି କାରଣ ଆମେ ଓଡ଼ିଆ ଆମ ଦେଶ ଓଡ଼ିଆ ଆମ ଭାରତ ଓଡ଼ିଆ